ହ୍ୟାଲୋ ଏ ମୋଦୀ ସରକାର ତ ଆସିଛି କ'ଣ କରୁଛି ଦେଖନ୍ତୁ ନବୀନ ପଟ୍ଟନାୟକ ତ ଚାଲିଗଲେ ହଁ ଆମ ଶ୍ରମିକମାନଙ୍କ ନୂଆ ଯୋଜନା କ'ଣ କରିଥିଲେ ଭଲ ହୋଇଥାନ୍ତା ସୁନ୍ଦରଗଡ଼ର ଆଇ ଜି ପାର୍କ୍ ଭଲ ଲାଗୁଛି ଗଛଲତା ଅଛି ଭଲ ଲାଗୁଛି ଆଉ ହଁ ମୋଦୀ କହିଛି ତ କେତେ କ'ଣ କରିବ କ'ଣ ଦେଖିବା ଦେଖିବା ଯାଇକି ଆଉ କ'ଣ ରାଜନୀତି ବିଷୟରେ କିଛି ଜାଣିଛନ୍ତି ହଉ ହଉ ଭୋଟ୍ ପୂର୍ବରୁ ତ କେତେ କଥା କ'ଣ କହିଥିଲା ହଉ ହଉ ଆଉ ହଁ ହଉ ରଖିଲି